ମୋର ପନିପରିବା ଜିନିଷମାନେ ଖାଦ୍ୟ ଜିନିଷରେ ମୋର ବାଇଗଣ ଆଉ ଟମାଟାରେ ମୋର ଆଲର୍ଜି ଅଛି ଯେଉଁ ଜିନିଷଟାକୁ କି ମୁଁ ଯଦି ଭୁଲସେରେ କି ଥରେ ଖାଇଦିଏ ହେଲେ ମୋ ଦେହ ସାରା ଆଲାର୍ଜିରେ ଭରିଯାଏ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ମୋତେ ଯାହାଫଲରେ ମୋତେ କି ଆମ ଘରେ ରୋଷେଇ କରିବା ବେଳେ ବହୁତ ଧ୍ୟାନରେ ରୋଷେଇ କରିବାକୁ ପଡ଼େ ଯଦି ଭୁଲ୍ରେ ବି କୌଣସି ପନିପରିବାରେ କି ରୋଷେଇରେ ଯଦି ସେ ବାଇଗଣ କି ଟମାଟ ଦେଇଦିଏ ହେଲେ ମୁଁ ଖାଇବାବେଳେ ମୋତେ ବହୁତ କଷ୍ଟ ଲାଗେ ଏବଂ ଦେହସାରା ଆଲାର୍ଜିରେ ଭରିଯାଏ ସେଥିପାଇଁ ରୋଷେଇ କରିବା ସମୟରେ ମୋତେ ମନେ ରଖିବାକୁ ପଡ଼େ କି ସେଇ ଆଲାର୍ଜି ଯେଉଁଟାରେ ମତେ ହଉଚି ସେଇଟା ଯେମିତି ମୁଁ ଦେଖିକି ତାପରେ ରୋଷେଇ କରିପାରେ ଯେମିତିକି ମୁଁ ସେଇଟାକୁ ରୋଷେଇ କରିବାରେ ନ ପକାଏ ଭଲସେ ଦେଖିକି ରୋଷେଇ କରି